ଓଡିଶାର ପ୍ରମୁଖ ଚାଷ ହେଲା ଧାନ ଚାଷ ଧାନ ଚାଷ ସମୟରେ ବେଳେବେଳେ ବର୍ଷା ହୋଇଯାଏ ଓ ମରୁଡ଼ି ବି ହୁଏ ଯେଉଁଥିପାଇଁ କି ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓ କୀଟ ବି ମଝିରେ ମଝିରେ ଲାଗିଯାଏ ଯେଉଁଥିପାଇଁ କି ଫସଲ ନଷ୍ଟ ହୋଇଯାଏ